ହଁ ଆମ ଗାଁରେ ଗାଁର ବିଦ୍ୟାଳୟ ଭଲ ଶୌଚାଳୟ ପାନୀୟ ଜଳ ବହି ଡେସ୍କ ବେଞ୍ଚ ଭୋଜନ ମଧ୍ୟାହ୍ନ ଭୋଜନର ବି ବ୍ୟବସ୍ଥା ଅଛି ସେ ସବୁ ଦିଆଯାଉଛି କିନ୍ତୁ ସବୁ ଠିକ୍ ଯେ ବାକି ମଧ୍ୟାହ୍ନ ଭୋଜନ ଖାଇବାରେ ଯେଉଁ ଖାଇବାଟା ଡାଲି ହଉ ହେଇଥାଏ ସେଥିରେ ପାଣିଆ ଡାଲି ମିଶି ଯାଇଥିବ କେଉଁଥିରେ ଖାଇବା ଠିକ୍ ସେ ଇଏ ନଥାଏ ବାଥରୁମ ଠିକ୍ ସେ ସଫା ନଥାଏ ତ ସରକାରଙ୍କୁ ମୁଁ ନିବେଦନ କରୁଛି କି ସେ ଗୋଟିଏ ପିଅନ ରଖିଲେ ଆମର ଶୌଚାଳୟ ବି ଭଲ ସେ ପରିଷ୍କାର ରଖି ହବ ଆଉ ଏଇ ଖାଇବା ପତ୍ର ସରକାର ଯେଉଁ ପଇସା ଦଉଛନ୍ତି ସେତିକି ବଜେଟ ଅନୁସାରେ ତ ଆମର ହଉନି ନା ଯାହା ଫଳରେ ଆମେ ପିଲାଙ୍କୁ ଠିକସେ ଖାଇବା ଦେଇପାରୁନୁ ଭଲ ଖାଇବା ଦେଇପାରୁନୁ କେଉଁଥିରେ ପାଣି ମିଶେଇକି ଦବା ପାଇଁ ପଡ଼ୁଛି କେଉଁଥିରେ ଇଏ ସିଜା ଦବା ପାଇଁ ପଡ଼ୁଛି ସେଥିପାଇଁ ଆମେ କ'ଣ କରୁଛୁ ନା ବିଦ୍ୟାଳୟରେ ସ୍କୁଲ ଗୁଡ଼ାରେ କିଛି ଗାର୍ଡେନିଙ୍ଗ କରିକି ସେଥିରୁ ଆମେ ଯାହା ପାଉଛେ ପରିବା ସେଇ ସବୁକୁ ଇଏ କରୁଛେ ଆଉ ତ ସରକାରଙ୍କୁ ମୁଁ ନିବେଦନ କରୁଛି କି ସିଏ ଯଦି ଗୋଟେ ପିଲା ପଛରେ ସାତ ଟଙ୍କା ଜାଗାରେ ଦଶ ଟଙ୍କା ବି ବଢ଼େଇକି ଦେଲେ ଆମୁକୁ ତ ଆମେ କିଛି ଅଧିକା ଆମେ ଇମ୍ପ୍ରୂଭ କରିପାରିବା ସେଥିପାଇଁ ସରକାର ଟିକେ ଚେଷ୍ଟା କରନ୍ତୁ କିଛି ବଜେଟ ଦବ ଅଧିକା ଦବା ପାଇଁ ଗୋଟେ ପିଲା ପଛେରେ ଆଟଲିଷ୍ଟ ଦଶ ଟଙ୍କା ଦେଲେ ବି ଆମେ ତାଙ୍କୁ ଭଲ ଠିକ୍ ଖାଇବା ଆମେ ଦେଇପାରିବା ସେମିତି ଶୌଚାଳୟ ଦେଖିବାକୁ ଗଲେ ଶୌଚାଳୟ ସବୁ ଅପରିଷ୍କାର ହେଇକି ରହୁଛି ପିଅନ ଗୋଟେ ନାହିଁ ତାପାଇଁ ଛୁଆମାନେ ସବୁ ବସିକି ସଫା କରୁଛନ୍ତି ଛୁଆମାନେ ବସି ସ ନିଜେ ନିଜେ ସଫା କରିନଉଛନ୍ତି କ'ଣ କରିବା ପିଅନ ଥିଲେ ସିଏ ସଫା କରିଦିଅନ୍ତା ତ ସରକାରଙ୍କୁ ଅନୁମତି ସରକାରଙ୍କୁ କହୁଛି କି ଗୋଟେ ପିଅନ ଦେଲେ ଅନୁରୋଧ କରୁଛି କି ଗୋଟେ ପିଅନ ଦିଅନ୍ତୁ ପିଅନ ଦେଲେ ପିଲାଙ୍କ ଶୌଚାଳୟ ପରିଷ୍କାର ରହିବ ପାନୀୟ ଜଳ ଜଳ ତ ବ ଆମର ଅଛି ଟେପ ଜଳ ଆମେ ଦଉଛୁ ଜଳଟା ଜଳଟା ପିଉଛନ୍ତି ଛୁଆମାନେ ସେ ଜଳ ଭଲ ପିଉଛନ୍ତି ଆଉ ବହି ଡେସ୍କ ବେଞ୍ଚ ଏ ସବୁ ଆମର ଦିଆଯାଉଛି ମାଁ ପିଲାଙ୍କ ପାଠ ପଢ଼ିଆ ପାଇଁ ବହି ଡ୍ରେସ ଏ ସବୁ ଆମେ ଦଉଛୁ ବାକି ଖାଇବା ପାଇଁ ଟିକେ ସରକାର ଚେଷ୍ଟା କଲେ ହୁଏତ ଖାଇବାଟା ବି ଆମେ ଭଲ ଦେଇପାରିବୁ ଛୁଆଙ୍କୁ